ନାଚିବାରୁ ଲୋକମାନେ ବହୁତ ଖୁସି ଅନୁଭବ କରନ୍ତି ଯେକୌଣସି ଯଦି କେ କେ ପ୍ରକାର ପ୍ରୋବ୍ଲେମ୍ ଥିବ ନାଚିବା ଦ୍ୱାରା ନାକି ସବୁ ରୋଗ ଠିକ୍ ବି ହେଇଥାଏ ସବୁଦିନେ ପ୍ରାକ୍ଟିସ୍ କଲେ ଦେହ ଫିଟନେସ୍ ମେଣ୍ଟାଲି ଫିଜିକାଲି ଦେହ ଭଲ ଥାଏ ଦେହ ବି ଭଲ ରହିବ ନାଚ ଖୁସିରେ ରହିଲେ ସବୁ ଦୁଃଖ ଭୁଲି ଯାଆନ୍ତି ଆଉ ସବୁଦିନେ ପ୍ରାକ୍ଟିସ୍ କଲେ ଅଟୋମେଟିକ୍ ଷ୍ଟେପ୍ ଗୁଡ଼ିକ ହେଇଯାଇ ଥାଏ ଆଉ ସମସ୍ତେ ଶିଖାଇବାକୁ ମାନେ ଶିଖିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନୃତ୍ୟ ଏପରି କି ଯେ ସମସ୍ତେ କରିବାକୁ ଇଚ୍ଛା କରନ୍ତି ଛୋଟରୁ ବଡ଼ ହଉ ସମସ୍ତେ ଇଚ୍ଛା କରନ୍ତି ସେ ସେବେଳେ ନୃତ୍ୟ ଏତେ ଖୁସି ଆନନ୍ଦିତ ଦିଏ ଯେ ଯେକୌଣସି ଲୋକ ବି ବହୁତ ଆଗ୍ରହ ପ୍ରକାଶ କରି ଆଗକୁ ବଢ଼ିବା ଇଚ୍ଛା କରିଥାନ୍ତି ଏବେ କୌଣସି ପ୍ରୋବ୍ଲେମ୍ ଟେନସନ୍ ଥିଲେ ବି ନୃତ୍ୟରେ ଯଦି ସେ ସେଥିରେ ମାଇଣ୍ଡ ଥାଏ ସେ ଦୁଃଖ ବି ଭୁଲିଯିବା ପଡ଼ିଥାଏ ସେଥିପାଇଁ ବୋଲି ସମସ୍ତେ ସମସ୍ତଙ୍କୁ ଇଚ୍ଛା ଡ୍ୟାନ୍ସ କରବା ତାହାକୁ ଇଚ୍ଛା ନାଇଁ ବଲେ ସମସ୍ତଙ୍କୁ ଇଚ୍ଛା ସେଥିପାଇଁ ସମସ୍ତେ ଡ୍ୟାନ୍ସ କରନ୍ତି